ଗ୍ରାମାଞ୍ଚଳର ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସେମାନେ ଆର୍ଥିକ ସହାୟତା ପାଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥା'ନ୍ତି ଭଲ ସାର ବିହନ ଏବଂ କୀଟନାଶକ ପ୍ରୟୋଗ କରି ପାରନ୍ତି ନାହିଁ କାହିଁକି ନା ସେମାନେ ଆର୍ଥିକ ସ୍ଥରରେ ବହୁତ ଦୁର୍ବଳ ତେଣୁ କରି ସେମାନେ କୌଣସି ଜିନିଷ କିଣିବା ପାଇଁ ସକ୍ଷମ ହୋଇନାହାନ୍ତି ତେଣୁ ସେମାନେ ବ୍ୟାଙ୍କ ଠାରୁ ଋଣ ଆଣି ଚାଷ କାର୍ଯ୍ୟ କରିଥାଆନ୍ତି ଆମ ଓଡ଼ିଶା ଗୋଟିଏ ବାତ୍ୟା ବନ୍ୟା ମରୁଡ଼ି ପ୍ରବଣ ଅଞ୍ଚଳ ହୋଇଥିବାରୁ ସେମାନେ ଚାଷ କାର୍ଯ୍ୟରେ ବହୁତ କ୍ଷତି ସହିଥାନ୍ତି ବହୁତ ସମୟରେ ସମ୍ପୂର୍ଣ୍ଣ ଚାଷ ଉଜୁଡ଼ି ଯାଇଥାଏ ତେଣୁ କରି ବ୍ୟାଙ୍କ ଋଣ ସେମାନେ ଶୁଝି ପାରି ନଥାନ୍ତି